ମୋ ପାଖରେ ପୁରୁଣା ଫଟୋର ହାର୍ଡ଼କପି ହେଉନି ଏବେ ଦେଖନ୍ତୁ ନୂଆ ଫଟୋ ଆଉ ପୁରୁଣା ଫଟୋ ବିଷୟରେ ଆମେ ଜାଣିୁଛୁ ପୁରୁଣା ଫଟୋ ଆମେ ଆଗରେ କୌଣସି ଆଲ୍ବମ୍ରେ ସେଭ୍ କରି ରଖୁଥିଲୁ ଫଟୋ ଉଠାଇବା ପାଇଁ ଆମେ କ୍ୟାମେରାମ୍ୟାନ୍ ଡାକୁଥିଲୁ ସେ ଆସିକରି ଫଟୋ ଉଠାଉଥିଲେ ଗୋଟେ ଇ କହୁଥିଲେ କିନ୍ତୁ ଏବେକା ଟାଇମ୍ରେ ସମସ୍ତଙ୍କ ହାତର ହାତରେ ମୋବାଇଲ୍ ନିଜେ ଫଟୋ ନିଜେ କାଡ଼ୁଛନ୍ତି ଆଉ ନିଜ ଫଟୋ ନିଜେ ମୋବାଇଲ୍ରେ ଷ୍ଟୋର୍ କରି ରଖୁଛନ୍ତି କି ଆଉ ଆଗ ଭଳି ଆଲ୍ବମ୍ ୟୁଜ୍ କରୁନାହାନ୍ତି ଆଉ ଏଇଟା ହେଉଛି ପୁରୁଣା କାଳର ସଂସ୍କୃତି ଭୁଲିବା ଭଳି କଥା ହେଉଛି